ହଁ ଆମର ଏଇଠି ଖୁଚୁରା ଶନିବାର ବଜାର ବିଷୟରେ ଅବଗତ ହେଉଛି ସାମ୍ପ୍ରତିକ ବର୍ଷଗୁଡ଼ିକରେ ରାସନ ଜିନିଷ ପନିପରିବା ଜିନିଷର ପରିବର୍ତ୍ତନ ହେଉଛି ଯେମିତି ଆଗରୁ ବହୁତ କମ୍ ଦାମ୍ ରେ ଥିଲା କିନ୍ତୁ ପ୍ରତିବର୍ଷ ତାର ଦରଦାମ୍ ବଢ଼ୁଛି ଯାହାକି ପନିପରିବା ଟମାଟୋ ବାଇଗଣ ଆଲୁ ଇତ୍ୟାଦିର ଦରଦାମ୍ ଏବେ ଅଭିବୃଦ୍ଧି ହେଇଛି ଯେମିତି ଆଗରୁ ସୋରିଷତେଲର ଲିଟର ଅଶୀଟଙ୍କା ଥିଲା ବର୍ତ୍ତମାନ ଦେଢ଼ଶହ ଟଙ୍କାରେ ପହଞ୍ଚିଲାଣି ଯେମିତି ମୁଗଡ଼ାଲି ହରଡ଼ ଏହିସବୁ ଜିନିଷ ଅଧିକ ଦରରେ ବଜାରରେ ବିକ୍ରି ହେଉଛି ପ୍ରତ୍ୟେକ ରାସନଗୁଡ଼ିକର ଜିନିଷ ପ୍ରତିବର୍ଷ ତାର ରେଟ୍ ପରିବର୍ତ୍ତନ ହେଉଛି ଅନଲାଇନ ସପିଙ୍ଗ ବିଷୟରେ ମୁଁ ଭାବୁଛି ଅନଲାଇନ ସପିଙ୍ଗ ହେଉଛି ଇଏ ବହୁତ ଭଲ୍ ସୁବିଧା ଯାହାଦ୍ୱାରା ଲୋକମାନେ ଘରେ ଘରେ ଥାଇ କପଡ଼ା ଡ୍ରେସ୍ ସବୁପ୍ରକାର ଜିନିଷ ଘରେ ପାଇପାରୁଛନ୍ତି ଯାହାଦ୍ୱାରା ଲୋକମାନେ ବାହାରକେ ଯିବାରକେ ନା ପଡ଼ବାରକେ ଡ୍ରେସ୍ ଦୋକାନକୁ ଯାଉଥିଲେ କିଣିବା ପାଇଁ ଆଉ ଯିବାକୁ ପଡ଼ୁନାହିଁ ସେଥିପାଇଁ ବହୁତ ଅନଲାଇନ ସପିଙ୍ଗ ଭଲ୍ ସୁବିଧା ଦେଉଛି